ଏଇ ବିଜୁଳି ଉପରେ ନିର୍ଭର କରିକିରି ମୁଇଁ ମୋର୍ ପରିବାର ପୋଷଣ କରିଛେଁ ଆର୍ ଖୋଲିକିନା ଖୋଲିକିନା ତିଆର୍ବାର୍ ଗୋଟେ ମେସିନ୍ଟେ ଆଣିଛେଁ ବୋଲେ ସେଇଟା ବି ସବୁବେଳେ ତ ସେଇ ଇଲେକ୍ଟ୍ରିକ୍ ଉପରେ ନିର୍ଭର କରି ଚଲ୍ବାର୍ ପଡ଼ୁଛେ ଯଦି ବି ଲାଇନ୍ ପଳେଇଗଲା ବହୁତ ଅସୁବିଧା ହେସି